ଆଜିକାଲି କୃଷିକାର୍ଯ୍ୟ ପାଇଁ କୃଷକମାନଙ୍କ କୃଷକମାନଙ୍କୁ ଆର୍ଥିକ ସହାୟତା ପାଇଁ ବିଭିନ୍ନପ୍ରକାର ସରକାରୀ ଓ ବେସରକାରୀ ସଂସ୍ଥା ମାନଙ୍କରେ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ସେଇଟାକୁ ଆମେ କେମିତି ସହଜ ଉପାୟରେ ପାଇପାରିବା ସେଇଥିପାଇଁ ଆମେ ଆମ ଗାଁର କିଛି ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ମିଶି ସେଇଟା ପ୍ରଥମେ ଆମେ ବିଚାର କରିବା ଯେ ଆମେ କେଉଁ ଟାଇପ୍ର ଆମେ ଏ କେଉଁ କେଉଁ କାମ କଲେ କିମ୍ବା କେମିତି ସହଜ ଉପାୟରେ ଆମେ ସେଇ ଜିନିଷଟାକୁ କରିପାରିବା ଯେଉଁଟାକି ଆମେ ଆମ କୃଷିକାର୍ଯ୍ୟ ପାଇଁ କିମ୍ବା ଆମ କୃଷକମାନଙ୍କ ପାଇଁ ଉନ୍ନତି ହେଇପାରିବ ତେଣୁ ଆମ ଗାଁର ଆମେ ସମସ୍ତେ ବସିକି ଗୋଟେଠାରେ ଏଇସବୁ ବିଷୟରେ ଆମେ ବିଚାର କରିବା